ମୋ ନିତ୍ୟଦିନ ଜୀବନରେ ମୁଁ ବିଭନ୍ନ ପ୍ରକାର ଖେଳ ଉପଭୋଗ କରେ ଏବଂ ଖେଳିବାକୁ ମଧ୍ୟ ଭଲ ପାଏ ଯେପରି କ୍ରିକେଟ୍ କ୍ରିକେଟ୍ ଖେଳିବାକୁ କି ଦେଖିବାକୁ ମୋତେ ବହୁତ ଭଲ ଲାଗେ ଏବଂ ଖେଳାଳି ମଧ୍ୟ ମୁଁ ଦେଖିବା ପାଇଁ ମୋତେ ଭଲ ଲାଗନ୍ତି ତ ସେଥିପାଇଁ ସେହି ପାଣି ମୋତେ ପହଁରିବାକୁ ମଧ୍ୟ ବହୁତ ଭଲ ଲାଗେ ମୁଁ ନଈ ଏପାରି ସେପାରି ଗାଡ଼ିଆ ଏଗୁଡ଼ାକ ସବୁ ସଫା ପାଣି ଥିବ ସୁନ୍ଦର ଭାଇପାରେ ପହଁରିବ ମୋତେ ବହୁତ ମଜା ଲାଗେ ମସ୍ତି କରୁ ଆମେ ସାଙ୍ଗସାଥି ମାନେ ସମସ୍ତେ ମିଶିକି ନଈ ପହଁରୁ ନଈ ପହଁରିଲେ ଆମକୁ ବହୁତ ଫୁର୍ତ୍ତି ଲାଗେ ଏବଂ ଆମ ଦେହ ହାତ ଆଉ ଆମକୁ ସକାଳୁ ଆଉ କରିବାକୁ ପଡ଼େ ନାହିଁ ଏକ୍ସରସାଇଜ୍ ତ ଆମର ନ ନଈ ପହଁରିଲେ ଆମ ଦେହ ବହୁତ ଫୁର୍ତ୍ତି ହୁଏ ଏବଂ ଆମେ ବହୁତ ସହଜରେ ସବୁ ଉପଭୋଗ କରିପାରୁ ନା ପ୍ରାକୃତିକ ଦୃଶ୍ୟ ତ ଆମେ ପର୍ବତ ଚଢ଼ିବା ପାଇଁ ମୋତେ ବହୁତ ଭଲ ଲାଗେ ଆମେ ଯେଉଁ ଯେତେବେଳେ ପର୍ବତ ଏରିଆକୁ ଯାଉ ତ ପର୍ବତ ଚଢ଼ି ଥାଉ ଆମେ ନିଶ୍ଚୟ ପର୍ବତ ଚଢ଼ୁ ସେତିରେ ଚଢ଼ିଲାବେଳେ ଆମେ ପ୍ରାକୃତିକ ସୌନ୍ଦଯ୍ୟକୁ ଉପଭୋଗ କରୁ ଓ ଆମ ମନ ଖୁସି ଆନନ୍ଦରେ ଭରି ଉଠେ ଏବଂ ଆମକୁ ଯେତେ ଦୁଃଖ ଜଞ୍ଜାଳ ଥିଲେ ଆମେ ଭୁଲି ଯାଉ ଓ ଖୁସି ଅନୁଭବ ବହୁତ କରୁ ଓ ଦେ ନିତିଦିନ ଜୀବନରେ ଖେଳକୁଦା କଲେ ଆମ ଦେହ ଫୁର୍ତ୍ତି ରହିବ ଏବଂ ଆମ ମନ ମଧ୍ୟ ଫୁର୍ତ୍ତି ରହିବ